ମୁଁ ସବୁବେଳେ ତିନିଟା ଜିନିଷକୁ ଅତି ଗୁରୁତ୍ୱର ଭାବରେ ନେଇଥାଏ ଯେଉଁଟାକି ମୋର ରୋଜଗାର ଆଉ ଗୋଟିଏ ହେଲା ପରିବାର ଆଉ ଗୋଟିଏ ହେଲା ସମାଜ ଯଦି ମୁଁ ଠିକ୍ସେ ରୋଜଗାର କରିପାରିବି ଭଲ ରୋଜଗାର କରିପାରିବି ତା'ହେଲେ ମୋ' ପରିବାରକୁ ଅତି ସହଜରେ ମୁଁ ମଧ୍ୟ ପ୍ରତିପୋଷଣ କରିପାରିବି ତା' ସହିତ ସେହି ରୋଜଗାର ପଇସାରେ ମୁଁ ମୋର ସମାଜ ସମାଜ କଲ୍ୟାଣ କାମରେ କିଛି ନିୟୋଜିତ କରିପାରିବି ତା' ସହିତ ଲୋକମାନେ ମୋତେ ଭଲପାଇବା ସହିତ ସମାଜରେ ମୋର ମଧ୍ୟ ନାଁ ରହିବ